କୃଷକମାନେ ସାଧାରଣତଃ କୃଷି କାର୍ଯ୍ୟ ପାଇଁ ସରକାରଙ୍କଠାରୁ ଅନେକ କମ୍ ସୁଧରେ ଋଣ ପାଇଥାନ୍ତି ସରକାର ମଧ୍ୟ ଅନେକ କୃଷି ପାଇଁ ସହାୟତା ପ୍ରଦାନ କରନ୍ତି ସରକାର ଆଜିକାଲି କୃଷିକୁ ଅନେକ ପ୍ରାଧାନ୍ୟ ମଧ୍ୟ ଦଉଛନ୍ତି କୃଷି ଯୋଗୁଁ ଆମକୁ ଖାଇବାକୁ ପନିପରିବା ମିଳିଥାଏ ତେଣୁ କୃଷି କାର୍ଯ୍ୟ ପାଇଁ ସରକାରଙ୍କଠାରୁ କୃଷକ କମ୍ ସୁଧରେ ଋଣ ଆଣି ବିଦ୍ୟୁତ ସଂଯୋଗ କରିବା ଦ୍ୱାରା ସେମାନେ ଜମିରେ ପାଣି ଦେଇ ଫସଲ ଉତ୍ପାଦନ କରିପାରିବେ ଲୋଡ଼ ସେଡ଼ିଂ ଯୋଗୁଁ କୃଷକମାନେ ଅନେକ ସମସ୍ୟାର ସମ୍ମୁଖୀନ ହେଉଛନ୍ତି ସେମାନଙ୍କୁ ବିଦ୍ୟୁତ ଭଡ଼ା ମଧ୍ୟ ଦେବାକୁ ଅଧିକ ପଡ଼ୁଛି